ହଁ ହଁ ହଁ ମୁଁ ଚାଷୀ ଭଉଣୀ କହୁଛି ଆଚ୍ଛା ହଁ ମୋର ହଁ ମୋର ସବୁପ୍ରକାର ପରିବା ଚାଷ ହେଉଛି ମୋର ଆପଣ ଯାହା ଚାହିଁବେ ସବୁପ୍ରକାର ପରିବା ମୋ ପାଖେ ମିଳିବ ଆଉ ଭଲ ସବୁ ହଁ ପୁରା ସତେଜ ପରିବା ଭଲ ପରିବା ମୋର ସାର ନାହିଁ ଭଲ ପରିବା ସବୁ ମୋ ବାଡ଼ିରୁ ମିଳିବ

ବାଇଗଣ କୋବି କାକୁଡ଼ି ମୂଳା ବିନ୍ ଝୁଡ଼ଙ୍ଗ ଆଳୁ କଲରା ଲଙ୍କା ହୁଁ ହୁଁ ହଁ ହଁ ହଁ ନାଇଁ ନାଇଁ ମୁଁ ବି ଟମାଟୋ ହଁ ଟମାଟୋ ବି ମିଳୁଛି ଭଲ ଟମାଟୋ ଦେଶୀ ଟମାଟୋ ଟମାଟୋ ଚାଳିଶ ଟଙ୍କା ହୁଁ ଆଉ ହଁ ବାଇଗଣ ଚାଳିଶ ଟଙ୍କା କାକୁଡ଼ି ତିରିଶ ଟଙ୍କା ଆଉ ଫୁଲକୋବି ତ ଫୁଲକୋବି ଭଲ ସାଇଜ୍ ଅଛି ହେଲା ଶହେ ଟଙ୍କାରେ ପାଞ୍ଚ ଛଅଟା ପୁଣି ଆପଣ ମୋଠୁ ନେଇ ପୁଣି ଟିକିଏ ଅଧିକା ରେଟ୍ରେ ଲଗେଇବେନା ହେଲା ବନ୍ଧାକୋବି ରଖିଛି ମୂଳା ମୂଳା ବିଡ଼ା ଅନୁସାରେ ଦେବେ ଆଉ

ହଁ ହଁ ଟିକିଏ ମାର୍କେଟ୍ ରେଟ୍ରୁ କମ୍ ଦେଲେ ଆପଣ ମାର୍କେଟ୍ ରେଟ୍ରେ ଲଗେଇବେ ଆଉ କ'ଣ ମାର୍କେଟ୍ ରେଟ୍ଠାରୁ କମ୍ ଦେବି ଆଉ ଶାଗଟା ପୂର୍ବ ଦିନଠାରୁ ତୋଳିଦେବି କାରଣ ସମୟ ଲାଗିବନା ଶାଗଟା ଚାରିଟା ବେଳୁ ତୋଳି ଦେବି ହେଲା ତା' ପରଦିନ ସକାଳୁ ଆପଣ ନେବେ ଆଉ ହୁଁ ହୁଁ ନାଇଁ ଠିକ୍ ଅଛି ହୁଁ ଠିକ୍ ଅଛି ସବୁ ନେବେ ହୁଁ ବିନ୍ସ ଅଛି ଦେଖିବେ ବଢ଼ିଆ ବିନ୍ସ ଅଛି ସବୁ ପରିବା ଅଛି ଏଇଠି ଅଛନ୍ତି ଲୋକ ସେମାନେ ତୋଳିଦେବେ ଏଇଠି ଲୋକ ରହୁଛନ୍ତି ରହୁଛନ୍ତି ସେମାନେ ସେଠି ଅଛନ୍ତି ଆଚ୍ଛା ହ ହଉ ହଉ ଆସନ୍ତୁ